ଆମ ଅଞ୍ଚଳରେ ସାଧାରଣତଃ ଷ୍ଟିଚିଙ୍ଗ ଢାଞ୍ଚା ଅଳ୍ପ ପରିମାଣରେ ହୁଏ ସାଧାରଣତଃ କହିବାକୁ ଗଲେ ଆମ ଜିଲ୍ଲା ଭିତରେ ଗାମୁଛା କାରଖାନା ଥିଲା ତେଣୁ ଗାମୁଛା ପାରମ୍ପରିକ ପୋଷାକ ହିସାବରେ ଜିଲ୍ଲାରେ ତିଆରି ହୁଏ ତେଣୁ କିଛି କିଛି ଯେତିକି ତିଆରି ହୁଏ ତାକୁ ଆମ ଏଇ ଲୋକାଲ୍ ଅଞ୍ଚଳର ଲୋକମାନେ ବ୍ୟବହାର କରନ୍ତି